ଆମ ଗାଁ ଗହଳିମାନଙ୍କରେ କୁକୁଡ଼ା ଚାଷ କରନ୍ତି କାହିଁକିନା କୁକୁଡ଼ା ଆମେ ଛୋଟ ବେଳଠୁ ବି ଆମେ ତାକୁ ଯତ୍ନର ସହିତ ପଶୁ ଆଉ ବଡ଼ ହେଲା ପରେ ଆମେ ବିକ୍ରି ବି କରିପାରୁ କିମ୍ବା ଘରେ ପୂଜାବିଧି ହେଲେ ଆମେ ତାକୁ ମାରିକି ବି ଖାଇପାରୁ ଲୋକ ଆଉ କୁଣିଆ ଆସିଲେ ବି ଆମେ ଖାଇ କୁଣିଆ ଆସିଲେ ବି ଆମେ କୁକୁଡ଼ା ମାରିକି ଆମେ କୁଣିଆ ଲୋକଙ୍କୁ ଦେଇପାରୁ ବା ନିଜେ ବି ଖାଇପାରୁ ସେହିପରି ଭାବରେ ଆମେ ଗାଁ ଗହଳିମାନଙ୍କରେ କୁକୁଡ଼ା ଚାଷ କରାଯାଏ ଆଉ ଭଲ ଭାବରେ ଚାଷ କରନ୍ତି ଆଉ ଭଲ ଭାବରେ କୁଣିଆମାନଙ୍କୁ ବି ଚର୍ଚ୍ଚା କରନ୍ତି